ହଁ ଭାଇନା କେମିତି ହେୟାର ଜେଲ୍ ଗୋଟେ ଦେଲ ମୁଁ ତ ତୁମକୁ କହିଥିଲି ମୋର ଚୁଟି ବେଶୀ ଝଡ଼ି ଯାଉଛି ରୁପି କମୁନାଇଁ ତୁମେ ତ କହିଲ ଗୋଟେ ଭଲଟା ତେଲ ହେୟାର ଜେଲ ଗୋଟେ ଭଲଟା ଆସିଛି ଆଉ ନିଅ ବୋଲି ସେଟା ନେଲା ପରେ ତ ଆହୁରି ବେଶୀ ଲଗାଇଲି ଯେ ମୋତେ କିଛି ଭଲ ଲାଗୁନାଇଁ ମୁଣ୍ଡ ଓଜନିଆ ଓଜନିଆ ଲାଗୁଛି ସେ ହେୟାର୍ ଜେଲ ଲଗାଇଲା ପରେ ଟିକେ ଟ ହାଲୁକା ଲାଗିଲେ ସିନା ଭଲ ହବ ସେଇଟା ତ ପୁରା ଅଠା ଅଠା ଲାଗୁଛି ଆଉ ରୁପି ବେଶୀ ହେଇଯାଉଛି ସେ ତେଲ କିଛି ଭଲ ନାହିଁ ଉକୁଣି ବି ବେଶୀ ହେଇଗଲାଣି କେମିତି ହେୟାର ଜେଲ୍ ଦେଲ ଆମେ ସବୁବେଳେ ଦୋକାନରୁ ନେଉଛୁ ବୋଲି ଆମେ ଭରଷା କରି ତୁମ ପାଖରେ ଆସିଛୁ ଆଉ ତୁମେ ଏମିତି ଜିନିଷ ଯଦି ଦେବ ବୋଲେ କେମିତି ହେବ ଆଉ ଭଲ ଜିନିଷ ଦିଅ ପଇସା ଦେଇ ନେବୁ ଆର୍ ଏମିତି ଖରାପ ଜିନିଷ ଆମେ କ'ଣ ବ୍ୟବହାର କରିବୁ କି ଏଇଟା କି ପ୍ରକାର ଜିନିଷ ଦେଲ ଯେ ତୁମେ ନାଇଁ ଏଇଟା ନାଇଁ ଅଲଗା କ'ଣ ଦିଅ ନାଇଁ ତ କମ୍ପାନୀକୁ ତୁମେ କମ୍ପ୍ଲେନ୍ କର ଖାଲି ଉପରେ ନାଁଟା ତ ଲେଖା ହେଇଥାଉଛି ଠିକ ଆଗରୁ ଯେଉଁ ସାମାନ ଆସୁଥିଲା ଭଲ ଆସୁଥିଲା କିନ୍ତୁ ଏବେ ଯେଉଁଟା ଦେଇଛ ସେଇଟା କିଛି ଭଲ ନାହିଁ ଆଉ ଭଲ ଜିନିଷ ଦେବ ଏଥର ହଁ